ହଁ ଆମେ ଚଳଚିତ୍ର ହଁ ଆମେ ଚଳଚିତ୍ର ଦେଖିବା ପାଇଁ ଆମେ ଆମେ ଟି ଭି ସୋ ଦେଖିବା ପାଇଁ କିମ୍ବା ପରଦା ପରଦାରେ ଆମେ ଦେଖି ଦେଖିପାରିଥାଉ ସେଥିରେ ସେଥିରେ ମୁଭି ମୁଭିମାନେ ବହୁତ ଭଲ ଦେଖିବାକୁ ମିଲିଥାଏ କିମ୍ବା ଦ୍ୱାରା ଆମକୁ ଆମକୁ ପରଦା ଭଲ ଦେଖିବାକୁ ମିଳିଥାଏ ଆମେ ସେ ବ୍ୟବହାର କରି ଆମେ ଆମେ ଏହା ପାରମ୍ପାରିକ ହଁ ଆମେ ପାରମ୍ପାରିକ କେବେରେ ବି ଦୂର୍ଗାପୂଜା ଆଉ ଯେଉଁ ଜହ୍ନି ଓଷା ହୋଇଥାଏ ସେ ଓଷାରେ ବି ଆମେ ପରଦା ଟି ଭି ଆନିବା ଆନିଥାଉ ସେଥିପାଇଁ ଆମକୁ ପରଦା ଟି ଭି ଆମେ ଆଣିଥାଉ ଓ ଆମକୁ ସାଇଟ୍ ଲାଇନ୍ ଟି ଭି ସେହି ସେହି ବ୍ୟବହାର ଦ୍ୱାରା ଆମେ ଦ୍ୱାରା ଆମେ ପରଦାକୁ ଦେଖି ପାରିଥାଉ ସେଥିପାଇଁ ଆମକୁ ପରଦା ଆମେ ଆଣିପାରିଥାଉ ଆଉ ଆମେ ଚଳଚ୍ଚିତ୍ର ଦ୍ୱାରା କିମ୍ବା ଦ୍ୱାରା ଆମେ ଚଳଚ୍ଚିତ୍ରକୁ ବହୁତ ଭଲ ଭାବରେ ଦେଖି ପାରିଥାଉ ସେଥିପାଇଁ ଆମେ ଜହ୍ନି ଓଷା ୟା ଦୁର୍ଗାପୂଜା ଧନୁଯାତ୍ରା ଆଉ ଗଣେଶ ପୂଜାରେ ଆମେ ଚଳଚ୍ଚିତ୍ର ପର୍ଦ୍ଦା ସହିତ ଆମେ ଦେଖି ପାରିଥାଉଁ ସେଥିପାଇଁ ଆମେ ଚଳଚ୍ଚିତ୍ର ୟା ପାର୍ଦା ଆଣିପାରିଥାଉ ପାର୍ଦା ସହିତ ଆମକୁ ଦ୍ୱାରା ଆମକୁ ବହୁତ ଭଲରେ ଦେଖିବାକୁ ମିଲିଥାଏ ସେଥିପାଇଁ ଆମେ ଦୁର୍ଗା ପୂଜାରେ ଆଣିବାକୁ ପସନ୍ଦ କରିଥାଉଁ ଆଉ ଆମକୁ ଭଲ ବି ଲାଗିଥାଏ ଆଉ ଆମେ ଯେଉଁ ମୁଭି ଦେଖିଥାଉ ସେଥିରେ ବି ଦ୍ୱାରା ଆମକୁ ବହୁତ ଭଲରେ ଭଲରେ ଦେଖିବାକୁ ମିଲିଥାଏ ଆଉ ଆମେ ସେଥିରେ ବି ଆମେ ଦେଖିପାରିଥାଉ ଆଉ ସେଥିରେ ବି ଭଲ ଲାଗେ